ଆମ ବିଦ୍ୟାଳୟରେ ଡ୍ରଇଂ ପ୍ରତିଯୋଗିତା ହୋଇଥାଏ ଯାହା ଯେଉଁଥିରେ ମୁଁ ବେଳେବେଳେ ଫାଷ୍ଟ ଆସେ ସେକେଣ୍ଡ ଆସେ ଥାର୍ଡ଼ ଆସେ କିନ୍ତୁ ମୁଁ ବହୁତ ଭଲ ଚିତ୍ର କରେ ଯାହା ପାଇଁ ମୋତେ ପ୍ରାଇଜ ବି ମିଳିଥାଏ ସେଥିମଧ୍ୟରୁ ଚଉଁରାର ଚିତ୍ର ତୁମ ବିଦ୍ୟାଳୟ ଚିତ୍ର ପରିବେଶ ଚିତ୍ର ଇତ୍ୟାଦି ରହିଥାଏ ଏବଂ ସେଥିରେ ତମକୁ ଭଲ ଭଲ କଥା ଶୁଣିବା ସହିତ ଭଲ ଲୋକଙ୍କ ସହିତ ମିଶିବାକୁ ମଧ୍ୟ ପଡ଼ିିଥାଏ